ପ୍ରାର୍ଥନା ଦ୍ୱାରା ଆମେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଉ ଆମକୁ ଆମ ଉପରେ କିଛି ଅସୁବିଧା ପଡ଼ିଲେ ଆମେ ଠାକୁରଙ୍କୁ ପ୍ରାର୍ଥନା କରିଥାଉ ଯେଉଁଟାକି ଠାକୁର କାଟି ଦେଇଥାନ୍ତି ତା'ପରେ ସେ ଅସୁବିଧାଟାକୁ ଦୂରେଇ ଦେଇଥାନ୍ତି ପ୍ରାର୍ଥନା ଦ୍ୱାରା ଆମେ ଠାକୁରଙ୍କୁ ଆରାଧନା ମଧ୍ୟ କରିପାରିଥାଉ ଠାକୁରଙ୍କ ପୂଜା କଲେ ମନକୁ ଶାନ୍ତି ଓ ଶାନ୍ତି ମିଳିଥାଏ ତେଣୁ ପ୍ରାର୍ଥନା ପୂଜା ଆମ ଜୀବନର ସବୁଠୁ ବଡ଼